ପରିବେଶ ସୁରକ୍ଷା ଏବଂ ନିୟନ୍ତ୍ରଣ ନିରନ୍ତର ବିକାଶର ପ୍ର ପ୍ରସଙ୍ଗକୁ ଓଡ଼ିଶାର ରାଜନୈତିକ ବ୍ୟବସ୍ଥା ସମାଧାନ କ କୁହାଯାଏ ସମାଧାନ କୁହାଯାଏ ସଂରକ୍ଷଣ ନୀତି ପରିବେଶ ଆଇନ୍ ପରିବେଶ ଆଇନ୍ ଯେଉଁ ଆମର ସରକାର ଏ ଯେଉଁ ପରିବେଶର ଆଇନ୍ ଯେଉଁ କରିଛନ୍ତି ଯେମିତି କି ଜଙ୍ଗଲ ଭିତରକୁ ଲୋକମାନେ ଯାଇ ପାରିବେନି ଯଦିଓ ଯିବେ ଚପଲ ପିନ୍ଧିକି ଯିବେ ନାହିଁ ଏବଂ ବାଡ଼ିଫାଡ଼ି ନେଇକି ଯିବେନାହିଁ କାହିଁକି ନା ଗଛ ବୃଛକୁ ସବୁ ଦଳିକୁଦିକି ନଷ୍ଟ ହେଇଯିବ ତେଣୁକରି ସରକାର ତା'ର ଆଇନ୍ କରିଦେଇଛନ୍ତି ଯେ ଜଙ୍ଗଲ ଭିତରକୁ କିମ୍ବା ପରିବେଶ ଯେଉଁ ରୋଡ଼ ସାଇଡ଼ରେ ସବୁ ବିଭିନ୍ନ ପ୍ରକାର ଝାଉଁ ଜଙ୍ଗଲ ଆକାଶି ଜଙ୍ଗଲ ଏସବୁ ମଧ୍ୟକୁ କେହି ପଶି ପାରିବେନି ଗଛ ବୃଛ କେହି କାଟି ପାରିବେ ନାଇଁ କାଟିଲେ ସେମାନଙ୍କର ଅ ଆଇନ୍ ଅନୁଯାୟୀ ସେମାନେ ଦଣ୍ଡିତ ହେବେ ତା'ପରେ ଓ ସବୁଜ ପଦକ୍ଷେପ ଆମର ଯେଉଁ ଗଛ ସରକାର ଗଛତ ପଶିବା ପାଇଁ ତ ନିଷେଧ କରିଛନ୍ତି ସତ ତା'ପରେ ମଧ୍ୟ ଲୋକମାନଙ୍କୁ କରୁଛନ୍ତି ଯିଏ ସେମାନଙ୍କୁ ଲୋକମାନଙ୍କୁ କହୁଛନ୍ତି ଯେ ବିଭିନ୍ନ ପ୍ରକାର ଗଛ ଲଗାନ୍ତୁ ନିଜେ ମଧ୍ୟ ସରକାର ରୋଡ଼ ସାଇଡ଼ମାନଙ୍କରେ ଗଛ ବୃଛ ଲଗାଇଛନ୍ତି ପଇସା ଖର୍ଚ୍ଚ କରି ବିଭିନ୍ନ ବହୁତ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରୋଡ଼ରେ ସହରରେ ହେଉ ଗ୍ରାମାଞ୍ଚଳରେ ହେଉ ରୋଡ଼ ସାଇଟମାନଙ୍କରେ ବିଭିନ୍ନ ପ୍ରକାର ଗଛ ଲଗାଉଛନ୍ତି ତା'ପରେ କେନ୍ଦୁ ଗଛ ଓଡ଼ିଶାରେ କେନ୍ଦୁ ପତ୍ରରେ ଆଇନ୍ କେଉଁଠି ସେଇଟା ଯେଉଁ କେନ୍ଦୁ ଗଛରୁ ଆମର ବିଡ଼ି ସିଗ୍ରାଟ ତା ପତ୍ରରେ ବନିଆ ଯାଏ ତେଣୁକରି ଏଇଟା ଗୋଟେ ପୁରାତନ ଗଛ ଯାହାକି ଏବେ ଆଉ ଦେଖିବା ବହୁତ କର ସ୍ଵପ୍ନ ହେଇଯାଉଛି କାଇଁକି ନା ଏହି ଗଛର ପତ୍ରରେ ବିଡ଼ି ସିଗ୍ରାଟେ ଏସବୁ ତିଆରି କରାଯାଏ ଏହି ତେଣୁକରି ଏହି ଗଛକୁ ହାଣି ଦେଉଛନ୍ତି ତା'ର ପତ୍ର ସବୁ ନେଇଯାଉଛନ୍ତି ତା'ର କାଠକୁଠ ସେ ସବୁକୁ ମଧ୍ୟ ସେମାନେ ଗଛ ହାଣିକରି ନେଇ ଯାଉଛନ୍ତି ଓଡ଼ିଶାର ଜଙ୍ଗଲ ଉତ୍ପାଦ ଆଇନ୍ ଜଙ୍ଗଲକୁ ଯେହେତୁ ଏମାନେ ସବୁ କାଟିକି ପଦା କରି ଦେଉଛନ୍ତି ଏସବୁ ଆଇନ୍ ତାଧିଏରେ କରାଯାଇ ଅଛି